ଧାର୍ମିକ ବା ସାମାଜିକ ଅନୁଷ୍ଠାନମାନ ଏହି ଦୁଇ ମାସରେ ଜାନୁଆରୀ ବାଇଶ ତାରିଖ ଦିନ ଧାର୍ମିକ ଅନୁଷ୍ଠାନ ହେଉଥିଲା ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା ସେହିଦିନ ମଧ୍ୟ ଲୋକମାନେ ସବୁ ଏକତ୍ରିତ ହୋଇ ଉତ୍ସବ ମନାଉଥିଲେ ସମସ୍ତେ ଘରେ ଭଜନ କୀର୍ତ୍ତନ କରି ଦୀପ ଜାଳିଥିଲେ ରାତିରେ କୀର୍ତ୍ତନ କରି କେଉଁ କେଉଁ ଗାଁରେ ତ ଆମ ଗାଁରେ ମଧ୍ୟ ଲୋକମାନଙ୍କୁ ଭଜନ କର କରାଉଥିଲେ ଏହିସବୁ କରାଉଥିଲେ ସେଦିନ ଲୋକମାନେ ବହୁତ ଖୁସି ସହିତ ଉତ୍ସବ ମନାଉଥିଲେ ମନାଉଥିଲେ ସାମୁହିକ ଭାବରେ ଏହିପରି ଲୋକମାନେ ସମସ୍ତେ ଏକତ୍ରିତ ହୋଇ ସାମାଜିକ ବା ଧାର୍ମିକ ଅନୁଷ୍ଠାନଗୁଡ଼ିକ ପାଳନ କରିଥାନ୍ତି ଏତ ବର୍ତ୍ତମାନ ଯେଉଁ ଆସି ସାମ୍ନାରେ ଆସୁଛନ୍ତି ଦୋଳ ପୂର୍ଣ୍ଣିମା ସେଦିନ ମଧ୍ୟ ଲୋକମାନେ ପ୍ରଥମେ ଠାକୁରଙ୍କୁ ଅବିର ଲଗାଇ ତା'ପରେ ଘରେ ଗୁରୁଜନମାନେ ଗୁରୁଜନମାନେ ଥିବା ସେମାନଙ୍କୁ ଅବିର ଲଗାଇ ନମସ୍କାର କରି ତା'ପରେ ଦୋଳ ପୂର୍ଣ୍ଣିମା ବା ହୋଲି ଖେଳୁଛନ୍ତି ତାପରେ ରଥଯାତ୍ରା ଦିନ ବି ବର୍ଷକୁ ଥରେ ରଥଯାତ୍ରା ହେଉଛି ପୁରୀରେ ତ ରଥଯାତ୍ରା ପୁରା ପ୍ରସିଦ୍ଧ ରଥଯାତ୍ରା ପୁରୀରେ ଏକା ହେଉଛି ଏମିତି କେତେ କ'ଣ ଧାର୍ମିକ ଅନୁଷ୍ଠାନ ହେଉଛି ଲୋକମାନେ ସବୁ ଏକତ୍ରିତ ହୋଇ ଉତ୍ସବ ମନାଉଛନ୍ତି